ହ୍ୟାଲୋ ଆପଣ ମଣ୍ଟୁ ହୋଟେଲରୁ କହୁଛନ୍ତି ତ ହଁ ଆଜ୍ଞା ମୁଁ ପ୍ରେମ ଝରି ଚିତ୍ତ ରଞ୍ଜନ ଦିଗାଲ କହୁଛି ଆମର ଗୋଟିଏ ଭୋଜି ତିରିଶ ତାରିଖରେ ଅଛି ତେଣୁ ଆପଣଙ୍କୁ ପାଞ୍ଚଶହ ଲୋକ ଖାଇବା ପାଇଁ ଆମକୁ ମିଲ୍ ମିଲସ୍ ଦରକାର ମିଲସ ଭାତ ଡାଲି ତରକାରୀ ଖଟା ଆଉ ପନୀର ପାଏସ ପାଞ୍ଚଶହ ଲୋକ ପାଇଁ ଯୋଗାଇ ଦେବେ ଗୋଟିଏ ମିଲକୁ ଆପଣ କେତେ ରେଟ ନେବେ କଣ ରେଟ ଅଛି ଆପଣ ଟିକେ ଜଣାଇଲେ ଆମେ ସେ ଅନୁସାରେ ଖୁସି ହେବୁ ଆଉ ହଁ ସାର ଠିକ ଅଛି ଠିକ ସମୟରେ ଆମକୁ ଆଣି ତିରିଶ ତାରିଖରେ ଆପଣ ପୈଠ ଦେବେ